ଫକୀରମୋହନ ସେନାପତିଙ୍କର ଲେଖା ବିଭିନ୍ନ ତାଙ୍କର ଲେଖା ରହିଛି ବିଭିନ୍ନପ୍ରକାର ସେ ଜଣେ ବ୍ୟାସକବି ବହୁତପ୍ରକାର ତାଙ୍କ ଜୀବନରେ ଲେଖା ରହିଛି ସେଥିମଧ୍ୟରୁ ତାଙ୍କର ବିଭିନ୍ନପ୍ରକାର ଲେଖା ମଧ୍ୟରୁ ରେବତୀ ଛମାଣ ଆଠଗୁଣ୍ଠ ଆମର ହେଉଛି ବିଭିନ୍ନପ୍ରକାର ଲେଖା ଭିତରେ ପେଟେନ ମେଡ଼ିସିନ ଏସବୁ ଜିନିଷ ଲେଖା ବହି ଲେଖା ବହୁତ ଆକର୍ଷଣୀୟ ଲେଖା ମୁଁ କେବେ ଭାବିନଥିଲି ଏଭଳି ପୁସ୍ତକ ଆମର ଲେଖା ଏତେ ସୁନ୍ଦର ଆଧିଅରେ ପରିକଳ୍ପନା ହେଇଥିବ ନିଜର ମାନେ ନିଜର ଅନ୍ତର୍ନିହିତ ଗୁଣଟା ଆଭିତରେ ହେଉଛି ପରିପ୍ରକାଶ ହେଇଛି ଯେହେକି ଗୋଟେ ଜିନିଷର ଗୋଟେ ସମସ୍ୟା ଗୋଟେ ହେଉଛି ଶିକ୍ଷା ଏସବୁ ଜିନିଷ ହିଁ ତାଭିତରେ ଲେଖା ହେଇଛି ବହୁତପ୍ରକାର ମୁଁ କେବେ ଭାବିନଥିଲି ବହି ପଢ଼ିକି ମୋତେ ବହୁତ ଭଲ ଲାଗିଲା ରେବତୀ ବିଷୟଟା ଫକୀର ମୋହନ ସେନାପତିଙ୍କର ପଢ଼ିକି ବହୁତ ସୁନ୍ଦର ଲାଗିଲା ଯେଉଁ କିଭଳି ଗୋଟେ ଛୋଟ ଝିଅକୁ କିଭଳିପ୍ରକାର ଯନ୍ତ୍ରଣା ତା ଦିଆଯାଉଛି ଏବଂ କିଭଳି ଭାବରେ ସେ ମାନେ ପାଉଛି ଯନ୍ତ୍ରଣା ପାଉଛି ବହୁତ କଷ୍ଟ ସିଏ ପାଉଛି କିନ୍ତୁ ପରିଶେଷରେ ସେ ତାର ଜେଜେମା ଯେ ପରିଶେଷରେ ହିଁ ତାର ନିଜର ଭୁଲ ବୁଝିପାରିଥିଲେ ଏବଂ ପରିଶେଷରେ ସେ ତାଙ୍କ ନାତୁଣୀକି ବହୁତ ଭଲ ପାଉଥିଲେ ପାଇଲେ